ଆମ ଅଞ୍ଚଳରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ କିଛି କରିବା ପାଇଁ ହେଲେ ପ୍ରଥମେ ଆଗ ଆମର ଗ୍ରାମରେ ମନ୍ଦିରମାନ ବଡ଼ ବଡ଼ ମନ୍ଦିରମାନ କରିବା ପାଇଁ ପଡ଼ିବ ଯେପରିକି ବାହାରୁ ପର୍ଯ୍ୟଟକମାନେ ଆସିବେ ରହିବେ ରହିବା ପାଇଁ ସୁବିଧା ମଧ୍ୟ କରିବାକୁ ପଡ଼ିବ ମୁଁ ଆମ ଅଞ୍ଚଳରେ ପ୍ରାୟତଃ ମୁଖ୍ୟତଃ ବେସିକାଲି ମୁଖ୍ୟତଃ ହିନ୍ଦୁ ଆମର ଅଟନ୍ତି ସେଥିପାଇଁ ଦେବାଦେବୀଙ୍କୁ ମଧ୍ୟ ବିଶ୍ଵାସ କରିଥାନ୍ତି ଆମେମାନେ ସେଥିପାଇଁ ପରିବହନ ମଧ୍ୟ ନିହାତି ରହିବା ଆବଶ୍ୟକ ଯାଦ୍ଵାରାକି ଯିବା ଆସିବାରେ ମଧ୍ୟ ମାନେ ପୁରା ସୁବିଧା ରହିବା ଆବଶ୍ୟକ ଯେମିତିକି ଏଠାକୁ ଆସି ପାରିବେ ବୁଲି ପାରିବେ ସେଥିପାଇଁ ମଧ୍ୟ ସରକାରଙ୍କ ଉପରେ କିଛିଟା ଦାୟିତ୍ଵ ରହିବା ଦରକାର ଯେମିତିକି ଉତ୍କୃଷ୍ଟ ହେବ ଏଥିପାଇଁ ମଧ୍ୟ ସୁରକ୍ଷା କହିଲେ ଯେମିତିକି ଯେପରିକି ଗାଡ଼ି ରହିବା ପାଇଁ ଷ୍ଟାଣ୍ଡ ସେମିତି ଯେମିତି କିଛି ରକ୍ଷଣା ବେକ୍ଷଣ ଭଲରେ କିଛି ଚୋରି କାର୍ଯ୍ୟକାରୀ ନ ହୋଇପାରୁ ଏଥିପାଇଁ ମଧ୍ୟ ସରକାରଙ୍କ ଉପରେ ଦାୟିତ୍ଵ ଦେବାକୁ ପଡ଼ିବ ଏଥିପାଇଁ ମଧ୍ୟ ଆକୃଷ୍ଟ କରିବାକୁ ହେଲେ ଏଥିପାଇଁ ମଧ୍ୟ କିଛି କରିବା ପାଇଁ ପଡ଼ିବ